ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଫୋନ କରିଥିଲି ଯେ ବୁଲିବାକୁ ଯିବା ପାଇଁ ମୁଁ ବାଲେଶ୍ୱରରୁ କହୁଥିଲି ତ ମୁଁ ବେଶି ସାଡ଼େ ଜମା ଯାଇନି ବୁଲିବାକୁ ତ ବୁଲିବାକୁ ବାହାରିଛି ତ ମୋତେ କିଛି ପ୍ରୋବ୍ଲେମ୍ ହେବନି ତ ପୁରୀ ଆଉ କୋଣାର୍କ ରାମମନ୍ଦିର କିଛି ବୁଲିବାର କିଛି ପ୍ରୋବ୍ଲେମ୍ ହେବନି ତ ଆଜ୍ଞା

ଆଚ୍ଛା କୋଣାର୍କରେ ବୁଲିବା ପାଇଁକା ଭଲ ଭଲ ଜାଗା କିଛି

ଆଜ୍ଞା ଆଜ୍ଞା ଆଚ୍ଛା ପୁରୀରେ କେବଳ ଜଗନ୍ନାଥ ମନ୍ଦିର ଆଉ ସି ବିଚ୍ ଆଉ କିଛି ଭଲ ଜାଗା

ଆଚ୍ଛା ଯଦି

ନିଶ୍ଚୟ ଏତେ ଦୂରୁରୁ ଯାଉଛୁ ଅଭଡ଼ା ନ ଖାଇକି କେମିତି ଆସିବୁ ସେଇଆ ସବୁ ତ ରହିଲା ବୁଲିବା ଜାଗା ଆଉ ଯାଇକି ଆପଣ ଯେଉଁ ଦିନକୁ କେତେ ମାନେ ଯେଉଁ ଦେଖିବା ପାଇଁ ଜାଗା ଦେଖିବା ପାଇଁ ଏବଂ କିଛି ଇନଫର୍ମେଶନ୍ ଦେବା ପାଇଁ ଜାଗା ବିଷୟରେ କେତେ ନେଉଛନ୍ତି ଫିସ୍ କେତେ ନେଉଛନ୍ତି ପଇସା କେତେ ନେଉଛନ୍ତି ଆଚ୍ଛା ଆଚ୍ଛା ତ ତିନି ଚାରି ଜଣ ବୁଲିଲେ ଟୋଟାଲ୍ କେତେ ହେଉଛି ଆପଣଙ୍କର ଆଜ୍ଞା ଠିକ୍ ଅଛି ତା'ହେଲେ ଆମେ ଆମେ ବାହାରିବୁ ମିନିମମ୍ ଆଜିତ ତେର ହେଲା ସେଇ ପନ୍ଦରରେ ବସ୍ରେ ବସିଲେ ଷୋହଳ ଷୋହଳ ସକାଳେ ପହଞ୍ଚିବୁ ତ ସକାଳେ ଟିକେ ରେଷ୍ଟ ନେଇକି ସତର ତାରିଖ ଦିନ ବୁଲିବାକୁ ଯିବୁ ହଁ ହଉ ହଁ ହଉ ତା'ହେଲେ ଆଜ୍ଞା ରଖୁଛି